ଏଠି ତ ବହୁତ ପ୍ରକାର ତୀର୍ଥସ୍ଥାନ ଅଛି ଆପଣ କେଉଁଠିକୁ ଯିବେ କହୁଛନ୍ତି ଅଛି ଏଠି ଆମର ଅଛି ପଞ୍ଚଲିଙ୍ଗେଶ୍ୱର ଅଛି ଯାହାର କି ପାଞ୍ଚଟା ଲିଙ୍ଗ ବହୁତ ଜାଗାରୁ ଆସୁଛନ୍ତି ବୁଲିବାକୁ ଆମ ନୀଳଗିରି ପାହାଡ଼ ଅଛି କ୍ଷୀରଚୋରା ଅଛି ତା'ପରେ ଆପଣଙ୍କର ଅଛି ଆପଣ ଚାନ୍ଦିପୁର ଅଛି ବିଚ୍ ଚାନ୍ଦିପୁର ବିଚ୍ ଅଛି ଦକ୍ଷିଣା ମନ୍ଦିର ଅଛି ଆପଣ କେଉଁଟିକୁ ଯିବେ କୁହନ୍ତୁ

ହଁ ହଉ ତାକୁ ଆପଣ କ'ଣ ଚାହୁଁଛନ୍ତି କହୁନାହାଁନ୍ତି ଗାଡ଼ି ଫାଡ଼ି ଲାଗିବ କି କ'ଣ ଲାଗିବ ଦରକାର ହେଲେ ମୁଁ କରିଦେବି ରେଡ଼ି କରିଦେବି ଏଇ ଗାଡ଼ି ଅଛି କାର୍ ଅଛି ଅଟୋ ଅଛି ଆପଣ ଯେକୌଣସି ଇଏ କରିକି ଯାଇପାରିବେ ପ୍ରୋବ୍ଲେମ୍ ନାହିଁ ଆମେ ଗାଡ଼ି ସୁବିଧା କରିଦବା ଗାଡ଼ି ଠିକ୍ କରିଦବା କାର୍ ଠିକ୍ କରିଦବା ନହେଲେ ଅଟୋ ଠିକ୍ କରିଦବା ଆପଣ ବସ୍ରେ ଯାଇକି ସେଠୁ ବସ୍ ତ ଆଉ ଭିତରକୁ ଯିବନି ଆପଣ ବସ୍ଷ୍ଟାଣ୍ଡରେ ବସ୍ ପାଖରେ ରହିବେ ଆପଣ ଟିକିଏ କାର୍ କରିକି ଯଦି କହିବେ ଆମେ ଗାଡ଼ି ଠିକ୍ କରିଦବା ହଁ ଅଛି ସେଠି ହୋଟେଲ୍ ଅଛି ଖାଇବା ପାଇଁ ଅଛି ସେଠି ମିଲ୍ ଗୁଡ଼ା ଆପଣଙ୍କର ପଡ଼ୁଛି ଶହେ ଟଙ୍କା ଲେଖା ସାଧା ମିଲ୍ଟା ଆମର ଭାତ ଦେବେ ଡାଲି ଦେବେ ଘାଣ୍ଟ ଦେବେ ଭଜା ଦେବେ ଅଛି ଏମିତି ବହୁତ ପ୍ରକାର ସୁବିଧା ଅଛି ଏଠି ବାଲେଶ୍ୱର ଡିଷ୍ଟ୍ରିକ୍ଟ ଆଜ୍ଞା ଆପଣ କେତେଜଣ ଆସୁଛନ୍ତି କହୁନାହାଁନ୍ତି ମୁଁ ସେଇ ହିସାବରେ କହିଥିମି ରୁମ୍ କେତେ ଟଙ୍କା ସାତ ଜଣଙ୍କର ଆପଣ ଦୁଇଟା ଫୋର୍ ବେଡ଼୍ରୁମ୍ ଲାଗିବ ଗୋଟେ ଗୋଟେ ଫୋର୍ ବେଡ଼୍ରୁମ୍ର ଦାମ୍ ହେଉଛି ଚାରିହଜାର ନଅଶହ ଟଙ୍କା ଲେଖା ଗୋଟା ଫୋର୍ ବେଡ଼୍ ସେ ସାଢ଼େ ଟଙ୍କା ନଅହଜାର ଟଙ୍କା ଭିତରେ ଆପଣ ଦୁଇଟା ରୁମ୍ ପାଇଯିବେ ଖାଦ୍ୟ ଆପଣ ଯେଏଟା ଖାଇବେ ଯଦି ଚାହିଁବେ ଆମେ ସାଧା ମିଲ୍ ଖାଇବା ଡାଲି ରହିବ ଘାଣ୍ଟ ରହିବ ଭଜା ରହିବ ଆଉ ଗୋଟେ ଅଲଗା ତରକାରୀ କିଛି ରହିବ ଯଦି ମାଛ ଫାଛ ଖାଆନ୍ତି ତା'ହେଲେ ମାଛ ରହିବ ଡାଲି ରହିବ ଭଜା ରହିବ

ହଁ ବୁଲିବା ପାଇଁ ଗାଡ଼ି ସୁବିଧା ଅଛି ଆପଣ ସେଠୁ ଯଦି ବୁଲିପାରିବେ ଆମର ଗାଡ଼ି ଅଛି ବଡ଼ ଗାଡ଼ି ଅଛି ଛୋଟ ଗାଡ଼ି ଅଛି ଛୋଟ ଗାଡ଼ିର ଭଡ଼ା ଆପଣଙ୍କୁ ଦୁଇହଜାର ବାଇଶଶହ ଭିତରେ ପଡ଼ିବ ବଡ଼ ଗାଡ଼ିର ଭଡ଼ା ଆପଣଙ୍କର ପଡ଼ିଯିବ ସେଇ ଚାରିହଜାର ସାଢ଼େ ଚାରିହଜାର ଭିତରେ ହଁ ପାର୍କ ଅଛି ଆପଣ ପାର୍କ ଯାଇପାରିବେ ସେଠି ବି ରହିପାରିବେ ବୁଲା ବୁଲି କରିପାରିବେ ପଞ୍ଚଲିଙ୍ଗେଶ୍ୱର ପାଞ୍ଚଟା ଲିଙ୍ଗ ଅଛି ମହାଦେବଙ୍କର ଯେଉଁଠି ଆପଣ ହାତ ପୁରାଇ ଦେଖିପାରିବେ ତା'ପରେ ସେଠି ଭଗବାନଙ୍କର ପାଖରେ ପ୍ରସାଦ ଚଢ଼ାଇ ପାରିବେ ଆଉ ସେଠି ବୁଲିବା ପାଇଁ ଅଛି ବି ବୁଲିପାରିବେ ପଞ୍ଚଲିଙ୍ଗେଶ୍ୱର ଆପଣଙ୍କର ଇଚ୍ଛାରେ ଯଦି ଆପଣ ଚାହାଁନ୍ତି ଗୋଟେ ଦିନରେ ବୁଲିକି ଆସିପାରିବେ ଯଦି ଚାହାନ୍ତି ପାଞ୍ଚଦିନ କିନ୍ତୁ ପାଞ୍ଚଦିନଟା ବୁଲିଲେ ଆପଣଙ୍କୁ ଠିକ୍ ଲାଗିବ କି ଆମେ ସବୁ ଜାଗା ଦେଖିପାରିବେ ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଆପଣଙ୍କର ଇମାମି

ଯେ ପୂରା ଆପଣଙ୍କୁ ବସ୍ରେ ଯାଇତେ ହବ ଚାନ୍ଦିପୁର ଆପଣ ବସ୍ରେ ଗଲେ ସେଉଠୁ ବସ୍ ତ ସେ ଭିତରକୁ ଯିବନି ଆପଣ ସେଠୁ ଅଟୋ କରିକି ଯାଆନ୍ତୁ ନହେଲେ ଗାଡ଼ି କାର୍ କରିକି ଯାଆନ୍ତୁ ସେଠୁ ଯାଇପାରିବେ ନହେଲେ ବଡ଼ ଗାଡ଼ି ଗୋଟେ ଇନୋଭା ହଉ ନଚେତ୍ ଆପଣ ଟ୍ରାଭେରା ହଉ ସେଇ ଗାଡ଼ିରେ ଯାଇପାରିବେ ଲକ୍ଷ୍ମୀନାରାୟଣ ଲକ୍ଷ୍ମୀନାରାୟଣ ମନ୍ଦିର ଅଛି ଆଉ ଇଏ ଆପଣ କ୍ଷୀରଚୋରା ମନ୍ଦିର ଅଛି ଅଛି ନୀଳଗିରି ଅଛି ପଞ୍ଚୁଲିଙ୍ଗେଶ୍ୱର ଅଛି ଇମାମି ଅଛି ଏମିତି ସବୁ ଅଛି ରୁମ୍ ଅଛି ରୁମ୍ ରଖିବି ଆପଣ ଗୋଟେ ଦିନ ରୁହନ୍ତୁ ଦୁଇଦିନ ରୁହନ୍ତୁ ତିନିଦିନ ରୁହନ୍ତୁ ରୁମ୍ର ଭଡ଼ା ପଡ଼ିବ ରୁମ୍ରେ ରହିବେ ହୋଟେଲ୍ରେ ଖାଇବେ ସେରଙ୍କ କିଛି ସୁବିଧା ନାହିଁ ହୋଟେଲ୍ର ବହୁତ ସୁବିଧା ଅଛି ଖାଇବା ବି ସୁବିଧା ଅଛି ଆଜ୍ଞା ଆଜ୍ଞା ଆଇଁଷ ମିଲ୍ ଆପଣଙ୍କର ଦୁଇଶହ କୋଡ଼ିଏ ଟଙ୍କା ପର୍ ମିଲ୍ ନିରାମିଷ ମିଲ୍ଟା ପଡ଼େ ଆପଣଙ୍କର ଦେଢ଼ଶହ ଟଙ୍କା ନିରାମିଷ ମିଲ୍ରେ ଡାଲି ଘାଣ୍ଟ ତରକାରୀ ଗୋଟେ ଭାଜି ଆଉ ପାମ୍ପଡ଼ ତା'ଭିତରେ ସଲାଟ ପିଆଜ କଞ୍ଚାଲଙ୍କା ଲେମ୍ବୁ ଆଉ ଓ ଆଇଁଷର ଆପଣଙ୍କର ମାଛ ରହିବ ଦୁଇ ପିସ୍ ମାଛ ଡାଲି ରହିବ ତରକାରୀ ରହିବ ଭଜା ରହିବ ପାମ୍ପଡ଼ ରହିବ ଲେମ୍ବୁ ଲୁଣ ଆଉ କଞ୍ଚାଲଙ୍କା ଆଉ ଏଇଟା ଦୁଇଶହ କୋଡ଼ିଏ ଟଙ୍କା ଏଇଟା ଦେଢ଼ଶହ ଟଙ୍କା ଏମିତି ଅଛି ଆପଣ ଯେଇଟା ସୁବିଧା ହବ ସେଇଟା କଲେ ଆମେ ଆଚ୍ଛା ଆଚ୍ଛା ଠିକ୍